ଆମ ଅଞ୍ଚଳରେ ଖୋଖୋ ଖେଳର ଆଉ କ୍ରିକେଟ୍ ଖେଳର ଆଉ ଭଲିବଲ୍ ଖେଳର ମାତ୍ରା ଅଧିକା ଆମରି ଅଞ୍ଚଳରୁ ବହୁତ ପିଲା ଖୋଖୋରେ ନାସ୍ନାଲ୍ ଲେବୁଲ୍ ଖେଳୁଛନ୍ତି ନ୍ୟାସ୍ନାଲ୍ ଲେବୁଲ୍ରେ ହେଉଥିବା ଅଲ୍ଟିମେଟ୍ ଅଲ୍ଟିମେଟ୍ ଖୋଖୋରେ ମଧ୍ୟ ପାର୍ଟିସିପେଟ୍ କରୁଛନ୍ତି ସେମାନଙ୍କ ସହିତ କଥା ହେଲା ପରେ ମୋତେ ଏତିକି ଜିନିଷ ଲାଗିଲା ଯେ ସେମାନଙ୍କୁ ଖେଳିବା ପାଇଁ ପ୍ରୋତ୍ସାହନ ଏବଂ ଭତ୍ତାର ଆବଶ୍ୟକତା ରହିଅଛି କ୍ରୀଡ଼ା କିଟ୍ ତ ସେମାନେ ସେଇ ଭତ୍ତା ପଇସାରୁ କିଣିପାରିବେ କିନ୍ତୁ ସେ ଭତ୍ତା ପଇସା ଦ୍ୱାରା ତାଙ୍କର କ୍ରୀଡ଼ା କିଟ୍ ତଥା ଯେହେତୁ ସେମାନେ ଗରିବ ଶ୍ରେଣୀରୁ ମାନେ ବିଲଙ୍ଗ୍ କରୁଛନ୍ତି ତେଣୁ ଭତ୍ତାଟି ତାଙ୍କୁ ତାଙ୍କ ଘର ଚଳାଇବାରେ ମଧ୍ୟ ସାହାଯ୍ୟ କରିବ ବହୁ ମାତ୍ରାରେ ସାହାଯ୍ୟ କରିବ ତେଣୁ ମୋ ହିସାବରେ ଆମ ଅଞ୍ଚଳରେ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହନ ଏବଂ ଭତ୍ତା ଖେଳିବା ପାଇଁ ବେଶୀ ବା ତାଙ୍କ ସ୍ୱପ୍ନର ଖେଳ ଖେଳିବା ପାଇଁ ବେଶି ଆହ୍ୱାନ କରୁଛି